ମୋର ଗୋଟେ ଫେବେରେଟ୍ ପୁସ୍ତକ ଅଛି ଯାହାର ନାମ ହେଉଛି ଆମର ସେଭେନଣ୍ଟିନ୍ ଲ ଅଫ୍ ଯଉଟା କି ସେଠି କୁହା ଯାଇଛି ମାନେ ଏପଟେ ନାହିଁ ସରି ଫୋର୍ଟି ଏଇଟ୍ ଲ ଅଫ୍ ଆୱାର୍ ସେଠି କୁହା ହେଇଛି ଫୋର୍ଟି ଏଇଟଟା ଲ ଦିଆ ହେଇଛି ମାନେ ଅଡ଼ଚାଳିଶଟା ଲ ଦିଆ ହେଇଛି ଯେଉଁଠି କି ଆପଣ ଆ ଆଟ୍ରାକ୍ଟିଭ୍ ଆଟ୍ରାକ୍ଟିଭ୍ କରିପାରିବେ ସେ ବିଷୟରେ ସବୁ କିଛି କୁହା ହେଇଛି ସେଇଠି ସେଥିପାଇଁ ସେ ଲଟା ମୁଁ ପଢୁଥିଲି ସେଇଟା ମୋତେ ଭଲ ଲାଗେ କାହିଁକି ନା ସେଇଠି ମାନେ ଯେଉଁଟା ଆପଣଙ୍କର ଏଇଟା ଅଛି ଯାହା ସବୁ କିଛି କୁହା ହେଇଛି ସବୁ ମାନେ ମ୍ୟାଣ୍ଡଟୋରି ସେଥିପାଇଁ ସେହି ବୁକଟା ମୋତେ ଭଲ ଲାଗେ ଆଉ ଯାହା କହିବା କଥା କହିବ ସେଥିପାଇଁ ଯେ ସେ ବୁକରେ ସବୁକିଛି କୁହା ହେଇଛି ମାନେ କେମିତି ଆପଣ କେମିତି ସବୁ ପରିସରରେ କେମିତି ରିଆକ୍ସନ୍ କରିବେ ସେଥିପାଇଁ ସେଇଟା ଇଙ୍ଗଲିଶରେ ଅଛି କିନ୍ତୁ ଓଡ଼ିଆରେ ମୁଁ ପଢ଼ିକି ଭଲ ଲାଗେ ସେଥିପାଇଁ